ହଁ ମୁଁ ଚୁଲିରେ ରୋଷେଇ କରିଛି ଚୁଲିରେ ରୋଷେଇ ଯେତିକି ସ୍ଵାଦିଷ୍ଟ ଆଉ ଦେହ ପାଇଁ ସୁସ୍ଥ ଆଉ ଉପକାରିତା ସେତିକି ଇଣ୍ଡକ୍ସନ ଆଉ ଗ୍ୟାସ ରେ ନାହିଁ ଆଉ ତାର ଖାଇବା ବି ଏତେ ଟେଷ୍ଟ ନୁହେଁ କି ଯେଉଁ ସ୍ଵାଦିଷ୍ଟ ନୁହେଁ ଯେଉଁଟା କହୁଛନ୍ତି ଆଉ ଚୁଲିର ରୋଷେଇ ପୂର୍ବାପୁରୁଷରୁ ହେଉଛି ସମସ୍ତେ କେହିବି ଜଣେ ବାହାରୁ ରହୁଥିବା ଲୋକ ଗାଁକୁ ଆସିଲେ ସେ ଯେମିତି ଲାଗେ ତାକୁ ମାନେ ଦୁନିଆର ସବୁଠୁ ସ୍ଵାଦିଷ୍ଟ ଜିନିଷ ସିଏ ଖାଉଛି ସିଏ ବି ବେଳେବେଳେ ଚୁଲିର ରୋଷେଇ ସମସ୍ତଙ୍କୁ ସମସ୍ତଙ୍କୁ ବହୁତ ଭଲ ଲାଗେ